ଆମର୍ ଶିକ୍ଷା ବ୍ୟବସ୍ଥା ବଢ଼ିଆ ଅଛି ଏବେ ଆଦର୍ଶ ବିଦ୍ୟାଳୟ ଖୋଲା ହୋଇଛି ଏ ଶିକ୍ଷା ସ୍କୁଲ୍ମାନଙ୍କୁ ଓଡ଼ିଶା ସରକାର ଟିକେ ଧ୍ୟାନ ଦେଇଛି ଆଉ ଖର୍ଚ୍ଚ ବି କରୁଛି ହେଲେ ଅନ୍ଲାଇନ୍ ପଢ଼ା ମାନେ ଯାହା ହେଉଛି ଅନ୍ଲାଇନ୍ ପଢ଼ାରେ ପଢ଼ୁଥିଲା ଟାଇମ୍ କେ ଯଦି କୌଣସି ଗୋଟେ ମ୍ୟାସେଜ୍ ପଲେଇଆସିଲା ନୋଟିଫିକେସନ୍ ଯେମିତି ଆସିକି ପଲେଇଆସିଲା ଛୁଆମାନଙ୍କୁ ଧ୍ୟାନଟା ସିଆଡ଼େକି ପଲେଇଯାଉଛି ମାନେ ଆରୁ ଶିକ୍ଷା ଉପରେ ଆମେ ରହିବା ଯଦି ସ୍କୁଲରେ ପଢ଼ା ହୁଅନ୍ତା ସବୁବେଳେ ସ୍କୁଲରେ ଯଦି ପଢ଼ିଲେ ତାଙ୍କର ଧ୍ୟାନଟା ପଢ଼ାରେ ରୁହନ୍ତା ଆଉ ଅନ୍ଲାଇନ୍ ପଢ଼ାରେ ତାଙ୍କର ଧ୍ୟାନଟି ଇଆଡ଼େ ସିଆଡ଼େ ହୋଇ ଯାଉଛି ବାକିତକ ତ ସ୍କୁଲରେ ପଢ଼ାହେଉଛି ସରକାର୍ ବି ଧ୍ୟାନ ଦେଉଛି ପଢ଼ା ଉପରେ ଆଉ ସ୍କୁଲ୍ମାନଙ୍କୁ ପଢ଼ାର ଲାଗି ନୂଆ ନୂଆ ଟେକ୍ନିକ୍ କରୁଛି ଆଉ ଛୁଆମାନଙ୍କ କେମିତି କରି ଭଲ ପଢ଼ିବେ ବୋଲିକରି ସେ ବ୍ୟବସ୍ଥା ସବୁ କରୁଛି ଆଦର୍ଶ ବିଦ୍ୟାଳୟମାନେ ବି ଖୋଲିଛି ଯାଗା ଯାାଗା ଆଉ ସବୁ ସ୍କୁଲ୍ମାନଙ୍କରେ ସବୁ ସୁବିଧା ଛୁଆମାନଙ୍କର ଲାଗି ସୁବିଧା କରିନେଇଛି ପଢ଼ିବାରଲାଗି ଲାଇବ୍ରେରି ସୁବିଧାମାନ କରିନେଇଛି ଛୁଆମାନେ ପଢ଼ିପାରିବେ ବୋଲିକରି